ନମସ୍କାର କିଏ କହୁଛନ୍ତି ହଁ ହଁ କୁହନ୍ତୁ କେଉଁଠୁ ନମ୍ବର ପାଇଲେ ଓହୋ ଆଗରେ ଯାଇଥିଲେ ତ କିଏ ବୁଲିବାକୁ ନାଇଁକି ତୁମର ସାଙ୍ଗମାନେ ହଁ କେତେଜଣ ଯିବ ହଁ ହଁ କେବେ କେବେ ଯିବା କହୁଛନ୍ତି କେତେଜଣ ଯିବ ବୋଲିଲ ଦଶଜଣ ଯିବ ଟିକେ ବେଶୀ ହେଇଥିଲେ ଟିକେ ବେଶୀ ହେଇଥିଲେ ନାଇଁକି ବସ୍ ଆମର ଟ୍ରାଭେଲ୍ ଭଡ଼ା ଟିକେ କମ୍ ପଇସା ନେଇଥାନ୍ତି ସିନା ଟିକେ କମ୍ ହେଲେ ଆମ ପଇସା ନେବାକୁ ପଡ଼ିବ ମଲବ ଆମେ ଟୋଟାଲ୍ ନେଉଛୁ ପନ୍ଦର ହଜାର ଟଙ୍କା ହେଲା ସେଟିରୁ ସେଟା ଏକ୍ସଟ୍ରା ଲାଗିଯିବ ତୁମକୁ ଚାର୍ଜ ଲାଗିଯିବ ଆରେ ପାଞ୍ଚଦିନ ମାତ୍ରେ ସେଇଟା ଦିନକୁ ତ ମିନିମମ୍ ଦଶ ହଜାର ନେବାକୁ ପଡ଼ିବ ଏକା ହଁ ହଁ କିଲୋମିଟରକୁ ପାଞ୍ଚଶହ ବୁଝିପାରି ଗାଡ଼ି ଅଛି ଭଲ ଭଲ ସିଟ୍ ମାନ ଅଛି ଏସିଫେସି ଅଛି ସିଟି ଫାଇପ୍ ମଧ୍ୟ ଅଛି ମୋବାଇଲ୍ ମଧ୍ୟ ଚାର୍ଜ କରିହବ ବୁଝିପାରିଲେ କି ନା ଯେଉଁଠି ଆପଣଙ୍କର ଦେହପେହ ଖରାପ ହେଲେ ବି ଆମର ଡ୍ରାଇଭରଟା ରଖିବ ମେଡ଼ିକାଲ ବି ନେଇଯିବେ ବୁଝିପାରିଲେ କି ନାଇଁ ବାଇଚାନ୍ସ ଆପଣଙ୍କର ଗଲା ଭିତରେ ଦେହ କା ଡ୍ରାଇଭର ଭଲଟା ମାନ ଅଛନ୍ତି ହେଲା ମଦଫଦ କିଛି ପିଇବେ ନାହିଁ ମୋଟା ଆ ହଁ ହଏ ହଏ ନାଇଁ ଭଲ ଏମିତି ହେଲାଣି ଗୋଟେ ପାଞ୍ଚ ବର୍ଷ ଆମର ଡ୍ରାଇଭରମାନେ କାମ କରୁଛନ୍ତି

ହଁ ତୁମେ ପଇସା ଦେବ ଆଉ ହଏ ତୁମକୁ କହିଲି ପରା ଗୋଟେ ଦିନକୁ ଆମେ ଟୋଟାଲି ପନ୍ଦର ହଜାର ନେଉଛୁ ହଁ ଯେତେ ବୁଲବାର ବୁଲିପାର ହଁ ପଇଁଚାଳିଶ ହଜାର ହେଉଛି ହଁ ହଁ ଠିକ୍ ଅଛି ତ ତ ହଁ ହଁ ଏଇଟା ଏକା ନାଇଁ ନାଇଁ ତମେ ଫୋନ୍ କରିଲେ ବି ତୁମର ଆଧାର ନମ୍ବର ଆଉ ତୁମେ ଯେତକିବେଳେ ତୁମେ ଯେତେବେଳେ ବାହାରିବ ସେତେବେଳେ ହଉ ହଉ ହଉ ଠିକ୍ ଅଛି ଏ ଟିକେ ମୋର ଆଉ ଗୋଟେ ଫୋନ୍ ଆସିୁଛି ପରେ କଥା ହେବା